ମୁଁ ନିକଟସ୍ଥ ସହରକୁ ଯିବା ପାଇଁ ଏକ କ୍ୟାବ୍ ବୁକ୍ କରିଥିଲି ଆପଣଙ୍କ ଆପଣ ସେଇ କ୍ୟାବ୍ ବୁକ୍ କ୍ୟାବ୍ ବୁକ୍ କରିବା କ୍ୟାବ୍ ବୁକ୍ କରିବା ପୂର୍ବରୁ ମୁଁ ଆପଣଙ୍କ ସହିତ କଥା ହୋଇଥିଲି କିନ୍ତୁ ଆପଣଙ୍କ ସହିତ ଆଲୋଚନା ହେଇଥିଲା କି ମୁଁ କେତେ ଟଙ୍କା ଦେବି ଏବଂ ସେଇଟା ସେ ମୋତେ କେତେ ସମୟ ମଧ୍ୟରେ ରଖ ସେଇଠି ନେଇକି ପହଞ୍ଚାଇଦବ ସେ ମୋତେ ସଠିକ୍ ସମୟ ମଧ୍ୟରେ ସେଇଠି ନେଇକି ପହଞ୍ଚାଇ ଦେଇଛିି କିନ୍ତୁ ସେହି କ୍ୟାବ୍ ବୁକ୍ ଯେ କ୍ୟାବ୍ ବୁକ୍ ଯେଉଁ କରିଥିଲି ସେଥି ଡ୍ରାଇଭର୍ ମୋତେ ଅଧିକ ଟଙ୍କା ମାଗୁଅଛି ଯାହାକି ମୁଁ ଯାହା ମୁଁ ଦେଇପାରିବିନି କ'ଣ ପାଇଁକି ଆପଣଙ୍କ ସହିତ ଆହୁରି ମୋର ତାହା ଆଲୋଚନା ହେଇଥିଲା କି ମୁଁ ଏତିକି ଟଙ୍କା ଦେବି ଏବଂ ତାହା ଆପଣ ମତ୍ ଆପଣଙ୍କ ଡ୍ରାଇଭର୍ ମୋତେ ନେଇକି ସେଇ ହିସାବରେ ପହଞ୍ଚାଇ ଦବ କିନ୍ତୁ ଯେତେବେଳେ ସେ ମୋତେ ସେଇ ଜାଗାରେ ପହଞ୍ଚାଇ ଦେଇଛିି ସେ ତା'ର ସେ ତା'ଠୁ ମଧ୍ୟ ମୋତେ ଅଧିକ ଟଙ୍କା ମାଗୁଅଛି ସେଥିପାଇଁ ମୁଁ ଆପଣଙ୍କ ପାଖରେ ଅଭିଯୋଗ କରୁଛି କି ଆପଣ ଆପଣଙ୍କ ଡ୍ରାଇଭର୍ ଡ୍ରାଇଭର୍ କିଛି ଖରାପ ଉଦ୍ଦେଶ୍ୟ ଥାଇପାରେ ସେ ଟଙ୍କା ନେବା ମାଧ୍ୟରେ ମାଧ୍ୟମରେ କି କିମ୍ବୁ କିନ୍ତୁ ଆପ୍ କି କିମ୍ବା ଆପଣ ତାଙ୍କୁ କହିଥାନ୍ତେ ତେଣୁ ମୁଇଁ ଆପଣ ମୁଁ ଆପଣଙ୍କୁ କହୁଛି କି ଆପଣଙ୍କୁ ଆପଣଙ୍କ ଡ୍ରାଇଭର୍କୁ ମୁଁ ଅଧିକ ଟଙ୍କା ଦେବି ନାହିଁ ଏବଂ ମୁଁ ଯେତେଦେବା ଯେତେ ଟଙ୍କା ଦେବା କଥା ସେତିକି ଟଙ୍କା ହିଁ ଦେବି ତେଣୁ ଆପଣଙ୍କୁ ଏଇ କଥାଟା ମୁଁ ଜଣାଇ ଦେଇଛି ଆପଣ ତାଙ୍କୁ ଟିକେ ଠିକ୍ ସେ କୁହନ୍ତୁ କି ସେ ଅନ୍ୟ ଲୋକମାନଙ୍କ ପାଖରୁ ମଧ୍ୟ ଏମିତି ଅଧିକ ଟଙ୍କା ଆଦାୟ କରିବ ନାହିଁ ଯେମିତିକି ସେ ମୋ ପାଖରୁ ଏବେ ଏତେ ଟଙ୍କା ଆଦାୟ କରିଅଛି